ଆମ ଅଞ୍ଚଳରେ କ୍ରୀଡ଼ାବିତ୍ମାନେ ସେମାନଙ୍କ ସ୍ଵପ୍ନ ଖେଳ ଖେଳିବା ପାଇଁ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତୁ ଯେହେତୁ ସେମାନେ ଗରିବ ଘରର ପିଲା ସେମାନଙ୍କ ପାଖରେ ପଇସାପତ୍ର ନଥାଏ ସେଥିପାଇଁ ସେମାନେ ଯେଉଁ ଖେଳ ଖେଳୁଛନ୍ତି ଧର ଜଣେ କ୍ରିକେଟ୍ କ୍ରିକେଟ୍ ପାଇଁ ଗୋଟିଏ କ୍ରିକେଟ୍ ଖେଳିବାକୁ ହେଲେ ତା'ର ଗୋଟିଏ କିଟ୍ ଦରକାର ବଲ୍ ବ୍ୟାଟ୍ ପ୍ୟାଡ୍ ଗ୍ଳୋଭସ୍ ଏହିସବୁ ଦରକାର ସେଥିପାଇଁ ତାଙ୍କ ପାଖରେ ପଇସାପତ୍ର ନାହିଁ ସେଥିପାଇଁ ସରକାରଙ୍କ ତରଫରୁ ତାକୁ ସାହାଯ୍ୟ ଦେବା ଦରକାର ପ୍ରୋତ୍ସାହନର ବହୁତ ଅଭାବ ସରକାର କେହି ଭଲ ଚାହୁଁନାହାନ୍ତି ଯେ ଆମ ଅଞ୍ଚଳର ପିଲାମାନେ ଖେଳନ୍ତୁ ଯେଉଁ ପିଲାମାନେ ଖେଳୁଛନ୍ତି ତାଙ୍କ ପରିବାର ଚଳିବା ପାଇଁ ମାସିକ କିଛି ଭତ୍ତା ଦେବା ଦରକାର ତାହା ବି ମଧ୍ୟ ମିଳୁନାହିଁ ଆମ ଅଞ୍ଚଳରେ ଏସବୁ ହେବା ନିହାତି ଦରକାର ଆମେ ଙ୍କୁ ଅନୁରୋଧ କରୁଛୁ ଏହିସବୁ ପ୍ରତି ଧ୍ୟାନ ଦିଅନ୍ତୁ